ହଁ ପିଲାମାନଙ୍କୁ ସେମାନ ସେମାଙ୍କର ନିଜର ସଞ୍ଚୟ ଏକାଉଣ୍ଟ୍ ରଖିବା ପାଇଁ ରଖିବା ପାଇଁ ରଖିବା ଦରକାର ଆଗ କାଳରେ ତ କିଛି କିଛି ସୁବିଧା ନେଇଁ ଦେଇଥାଇ ସର୍କାର୍ ହେନ୍ତାବି ଆଜି ଆଜିକାଲି ଖୋବ୍ ସୁବିଧା ଦେଲାନା ସେଥିର୍ କାଜି ନିଜର୍ ଏକାଉଣ୍ଟ୍ ଏକାଉଣ୍ଟ୍ରେ କିଛି ଟଙ୍କା ରଖ୍ଲେ ସେମାନେ ଆଗ୍କେ କେନ୍ତା କରି ନିଜର୍ ଗୁଡ଼େ ନିଜେ ଠିଆ ହେଇପାର୍ବେ ସେ ସୁବିଧା ବି ଦେଇଛେ ଆଜି ଆଜିକାଲି ସରକାର୍ ବହୁତ୍ ସୁବିଧା ଦେଲାନା ହେନ୍ତା ବି କାଲିଆ ଯୋଜନାମନେ ଆର୍ କିଛି ବି ଅନ୍ୟାନ୍ୟ ଖୋବ୍ ସୁବିଧା ଦେଇଛେ ସେନୁ ଖୋବ୍ ପଏସାମାନେ ପାଇ ପାରୁଛନ୍ ନିଜର୍ ଏକାଉଣ୍ଟ୍ନେ ଥିଲେ କାଁ କାଜି ନା ଆଗ୍କେ କିଛି ଭଲ୍ କାମ୍ନେ ଭଲ୍ ମନ୍ଦ୍କେ କାମ୍ ଦେବା ସେଥିର୍ କାଜି ନିଜର୍ ଏକାଉଣ୍ଟ୍ନେ ପଏସା ରଖ୍ବା ଦର୍କାର୍ ଆଜିକାଲି ଆଜିକାଲିର୍ ପିଲାମାନେ ପିଲାମାନ୍କେ ଖୋବ୍ ସୁବିଧା ଦୋଉଛେ ସର୍କାର୍